ପୌରପାଳିକା ପଞ୍ଚାୟତର କାର୍ଯ୍ୟ ପ୍ରାୟତଃ ସମାନ କରି ଚଳିବ ପୌରପାଳିକା ଟାର କାର୍ଯ୍ୟ ଦୁଇଟା ଭାଗରେ ବିଭକ୍ତ କରାଯାଇଛି ଗୋଟିଏ ଇଚ୍ଛାଧୀନ କାର୍ଯ୍ୟ ଆଉ ଗୋଟିଏ ହେଉଛି ବାଧ୍ୟତାମୂଳକ କାର୍ଯ୍ୟ ଇଚ୍ଛାଧୀନ କାର୍ଯ୍ୟ ଯେଉଁଟାକି ପାର୍କ ନିର୍ମାଣ କରିବା ଏବଂ ମନ୍ଦିର ନିର୍ମାଣ କରିବା ସିନେମା ଘର ତିଆରି କରିବା ଏସବୁ ହେଲା ଇଚ୍ଛାଧୀନ ଆଉ ବାଧ୍ୟତାମୂଳକ ହେଲା ପାଣି ଯୋଗେଇବା ପାନୀୟ ଯୋଗେଇବା ରାସ୍ତା ଘାଟ ନିର୍ମାଣ କରିବା ଏବଂ କୌଣସି ମହାମାରୀ ରୋଗ ତାର ବି ଚିକିତ୍ସା ବ୍ୟବସ୍ଥା କରିବା ଏଇଟା ହେଉଛି ବାଧ୍ୟତାମୂଳକ ଆଉ ପଞ୍ଚାୟତ ବି ସେହିପରି ଦୁଇଟା ଭାବରେ ବିଭକ୍ତ କରାଯାଇଛି ଗୋଟିଏ ହେଲା ଇଚ୍ଛାଧୀନ ଗୋଟିଏ ହେଉଛି ବାଧ୍ୟତାମୂଳକ ଇଚ୍ଛାଧୀନ କାର୍ଯ୍ୟ ଗୁଡ଼ାକ ବି ସେଇ ତାଙ୍କର ପାଠାଗାର ପାଠାଗାର ନିର୍ମାଣ କରିବା ଆଉ କ୍ଲବ ଘର ତିଆରି କରିବା ମନ୍ଦିର ଲାଇବ୍ରେରୀ ପୁସ୍ତକାଳୟ ଏହିସବୁ ହେଲା ଇଚ୍ଛାଧୀନ ବାଧ୍ୟତାମୂଳକ ହେଲା ସେହି ରାସ୍ତା ନିର୍ମାଣ ପାନୀୟ ଜଳ ଯୋଗାଣ ଏବଂ ଲାଇଟ୍ ବି ଆଜିକାଲି ଗାଁରେ ସବୁ ବ୍ୟବସ୍ଥା ହେଲାଣି ଲାଇଟର ବ୍ୟବସ୍ଥା ବି କରାଯାଇଛି